ନାଇଁ ଯାଇଥିଲି ଯେ ବାଇଗଣ ତୋଳିଛି କୁଇଣ୍ଟାଲ୍ଟେ ଖଣ୍ଡେ ବାଇଗଣ ତୋଳିଛି କଖାରୁ ଦଶ ପନ୍ଦରଟା ତୋଳିଛି ଭେଣ୍ଡି ଛଅ ସାତ କିଲେ ତୋଳିଛି ତୋର କ'ଣ ତୋଳାତୋଳି କରିନୁ ନା କ'ଣ ହଁ ଆରେ ମୋର ବି ସେମିତି ଗଦା ହୋଇଛି କ'ଣ କରିବା କହିଲୁ ଚାଲୁନୁ କେଉଁଠି ଗୋଟେ ମାର୍କେଟ୍ ନେଇକି ଯିବା ସେ କେତେ କ'ଣ ରେଟ୍ ଅଛି ବୁଝିକି ସେ ମାର୍କେଟ୍ରେ ହେଲେ ଦେଇଦେଇ ଆସିବା

ହଁ ପା କ'ଣ କରିବା କୁଇଣ୍ଟାଲ୍ କୁଇଣ୍ଟାଲ୍ ଗଦା ହେଉଛି ସେଇଟା କ'ଣ କରିବା କହୁନୁ ହଁ ସେ ଗୋଟେ ଗାଡ଼ି କରିକି ନେଇଯିବା ନହେଲେ ହଁ ହଁ ଲସ୍ ତ ସେଇୟା ଆଉ ଗୋଟେ ଗାଡ଼ି କରିକି ଦୁଇ ଜଣଯାକ ନେଇକି ପଳାଇବା ସେଇଠି ହଁ

ଆରେ ସେ ରଣପୁର ହାଟଟା କ'ଣ କହୁଥିଲେ ରବିବାରକୁ ହେବ ବୋଲି ଯଦି ହେବ ଏ ପନିପରିବା ଆଣିବୁନା କ'ଣ ସେଠିକୁ ଆଣିବା ରଖିଥା ନହେଲେ ଏଇଠି ଚାନ୍ଦପୁର ମଣ୍ଡିରେ ନେଇକି ଦେଇଦେବା ଆଉ

ହଁ ହଁ ହଁ

ହଁ ହଉ ହାଟକୁ ଗଲାଦିନ ତୋଳିକି ନେଇ ଯିବା ହେରି ଆଉ

ହଁ ହାଟରେ ଏକା

ହଁ ହଁ ହଁ

ହଁ ଖରାରେ ତରାରେ ବି ବୁଲିକି ସେଇଠି ଖରାରେ ଯେଉଁ ବିଲରେ କାମ କରୁଛେ ସେ ପଇସା ବି ଆଉ ମୂଲ୍ୟରେ ଉଠିବନି ହଁ ମୋର ବି ସେଇଆ ହୋଇଛି କ'ଣ କୁଇଣ୍ଟାଲ୍ଟା ଆଜି ଭଲ ବାହାରଲା ଆଉ କୁଇଣ୍ଟାଲଟା ଖଣ୍ଡେ ପୋକଡ଼ା ଖଣ୍ଡେ ବାହାରିଥିବ ସେଇଟା ଖାଲି ପା ଗାଈଗୋରୁ ଖାଉଛନ୍ତି ମୋର

ହଁ ଯେଉଁଠି ଟିକିଏ ଅଧିକ ନାଇଁ ମୁଁ ଏଇ ପଚାରୁଥିଲି ଗୋପାଳପୁରୁରେ ଯେ ସେ କହୁଥିଲେ କ'ଣ ପାଞ୍ଚ ଟଙ୍କା ବାଇଗଣ କିଲୋ ଏ ନେଇକି କ'ଣ କରିବା କହିଲୁ

ହଁ ବା ସେ ପୋକଡ଼ା ବାଇଗଣ ମୋ ବଳଦ ଗାଈ ଖାଉଛନ୍ତି ଆଉ କ'ଣ କରିବି କହୁନୁ ବାଇଗଣ ଭଲ ବାଇଗଣ ବି ଖାଉଛନ୍ତି

ନା ଲଙ୍କା ମାରିଚଟା ଭଲ ହୋଇଛି

କଷିରୁ ଖସି ପଡ଼ୁଛି ବା

ହଁ ହଁ